ପିଠି ଯନ୍ତ୍ରଣାକୁ ଉପଶମ କରିବା ପାଇଁ ଘରୋଇ ଉପଚାର ଗାଁରେ ହେଲା ପିଠିରେ ତେଲ ମାଲିସ କରିବା ପିଠାକୁ ଗରମ ପାଣି ବା ଲୁଣ ପୁଡ଼ା ଦେଇକି ସେକ ଦେବା ଆଉ ବ୍ୟାୟାମ କରିବା ବ୍ୟାୟାମ କରିବା ସହିତ ଆମେ ବିଭିନ୍ନ ପ୍ରକାର ପତ୍ର ଅଛି ଯେଉଁଟାକି ତାକୁ ବେଗୁନିଆ ପତ୍ର ବାଘନଖି ପତ୍ର ଆଉ ପକାଇବା ୟାକୁ ସବୁ ଗରମ କରିକି ସେକ ଦେବା ଏଦ୍ୱାରା ଘରୋଇ ଉପଚାର